ମୋ ନାଁ ହେଉଛି ସୋମ୍ୟରଞ୍ଜନ ପରିଡ଼ା ମୁଁ ନିମାପଡ଼ା ଅଞ୍ଚଳର ମୋ ଗାଁ ହଉଛି ଟିଣ ଗ୍ରାମପଞ୍ଚାୟତର ନାକଡ଼ିହ ଗାଁ ଆମର ତ ଧର୍ମ ହେଉଛି ହିନ୍ଦୁ ଧର୍ମ ଆମ ହିନ୍ଦୁ ଧର୍ମର ବଡ଼ ଠାକୁର ହେଉଛନ୍ତି ଜଗନ୍ନାଥ ଆମେ ସାଧାରଣତଃ ଆମ ହିନ୍ଦୁ ହିନ୍ଦୁ ଆମର କଥାରେ ଅଛି ଓଡ଼ିଆଙ୍କର ବାରମାସରେ ତେରପର୍ବ ଆମ ଓଡ଼ିଶାମାନଙ୍କର ସବୁଠୁ ବଡ଼ ହେଉଛି ପର୍ବପର୍ବାଣି ସେଥିରୁ ବଡ଼ ପର୍ବାଣି ହେଉଛି ଯେପରିକି ଦୀପାବଳି ଆଉ ହୋଲି ଦୀପାବଳି ହେଉଛି ଆଲୋକର ପର୍ବ ଯେଉଁଥିରେ ପ୍ରଭୁ ଶ୍ରୀ ରାମଚନ୍ଦ୍ର ବନ ଚଉଦବର୍ଷ ବନବାସ କରି ଅଯୋଧ୍ୟାକୁ ଫେରିଥିଲେ ସେଥିପାଇଁ ଆମେ ଦୀପାବଳି ପାଳନକରୁ ଛୋଟବେଳେ ଆମେ ଦୀପାବଳିରେ ଦୀପ ଜାଳେ ବାଣ ଫୁଟାଉ ବିଭିନ୍ନପ୍ରକାର ମିଠା ପିଠା ଆଉ ପଣା ଏସବୁ ଘରେ ବନାଯାଇଥାଏ ଛୋଟପିଲାମାନେ ସାଧାରଣତଃ ଦୀପାବଳି ଆଉ ହୋଲିକି ବେଶୀ ପସନ୍ଦ କରନ୍ତି କାହିଁକିନା ଦୀପାବଳି ହେଉଛି ଆଲୋକର ପର୍ବ ଆଉ ହୋଲି ହେଉଛି ରଙ୍ଗର ପର୍ବ ହୋଲିରେ ହୋଲିରେ ପିଲାମାନେ ଗାଁଗହଳିରେ ପରସ୍ପରକୁ ରଙ୍ଗ ବୋଳାବୋଳି ରଙ୍ଗଖେଳ ଏସବୁ ଏସବୁ ମଜା ନେଇଥାନ୍ତି